ଯଦି ମୁଁ ରୋଷେଇ ଯେତେବେଳେ କରେ ମୋର ରୋଷେଇକୁ ମାନେ ଜଣେ ଯଦି ପସନ୍ଦ କରିବ ତା'ହେଲେ ମୋତେ ସେ ଯଦି ଶିଖିବାକୁ ଚାହିଁବ ତା'ହେଲେ ମୋତେ ଶିଖାଇବାକୁ ପଡ଼ିବ ନହେଲେ ତାଙ୍କ ଘରକୁ ଯାଇକି ମୁଁ ଶିଖାଇପାରିବି ନାହିଁ ଯଦି ତାଙ୍କୁ ଆମ ଘରକୁ ଡାକିକି ଆଣିବି ମନେକର ଗୋଟିଏ ଚିକେନ ରୋଷେଇ କରିବି ତା'ହେଲେ ଚିକେନଟାକୁ କେମିତି କେତେ ପରିମାଣରେ ପିଆଜ କେତେ ପରିମାଣରେ ଆମର ମାନେ ମସଲା କେତେ ପରିମାଣରେ ତେଲ ଏସବୁ ତାଙ୍କୁ କହିବାକୁ ପଡ଼ିବ ତାଙ୍କୁ ପାଖରେ ରଖିକି ତାଙ୍କୁ ଶିଖାଇବାକୁ ପଡ଼ିବ ଆଉ ସେ ରେସିପିକୁ ଶିଖାଇକି ମୋତେ ଭଲଲାଗିବ ସେ ଶିଖିଲେ